ଗଛ ଆମର ବିଭିନ୍ନ ପ୍ରକାର ମାନେ ଋତୁ ମାଧ୍ୟମରେ ଆମେ ଯଦି ଲଗାଇବା ଆମେ ବାଇଗଣ ଗଛଟା ଖରାରେ ପୋକା ହେବ ବର୍ଷାରେ ଟିକେ ଲଗାଇଲେ ଶୀତରେ ଟିକେ ଲାଗିଲେ ଅତି ମାନେ ବେଶୀ ପୋକା ହେବନି ଆଉ ଭଲ ବାଇଗଣଟା ଟିକେ ହୁଏ ଖରାରେ ବହୁତ ମାନେ ବିଷ ପକାଇବାକୁ ହୁଏ ସେ ବାଇଗଣ ଖରାରେ ଲଗାଇ ହେବନି ବିଷ ପଡ଼ିବ ଅଧିକା ଆଉ ଶୀତରେ କି ବର୍ଷାରେ ବାଇଗଣଟା ଭଲ ହୁଏ ଛତୁ ବର୍ଷାଦିନିଆ ହେବ ଆଉ ଏଇ ଯୋଗୁଁ ପାଳଙ୍ଗ ଶାଗ ସେ ଖରା ହେଲେ ହେବନି ଖରାଦିନର ହେବନି ଶୀତଦିନର କାର୍ତ୍ତିକ ମାର୍ଗଶୀର ଏଇସବୁ ମାସ ଗୁଡ଼ାକର ଧନିଆ ପତ୍ର ଏଇସବୁ ମାସ ଗୁଡ଼ାକର ଏଇ ଯେଉଁ ଧନିଆ ପତ୍ର ପାଳଙ୍ଗ ଆଉ ହେବ ଖରା ହେଲେ କଳମ ଶାଗ ହେବ ଆଉ କାକୁଡ଼ି ଖରାରେ କାକୁଡ଼ି ତ ସବୁ ଟାଇମ୍ରେ ହେଇଥାଏ ମାନେ ତା'ର ଥାଏ ଖରାଦିନ ଆଉ ବର୍ଷାଦିନ ତା'ର ମଞ୍ଜିଟା ଆଉ ଫୁଲ ଗେଣ୍ଡୁ ଫୁଲ ସିଏ ବି ସେଇ ଗଛ ଶୀତରେ ଖରା ହେଲେ ସିଏ ଏତେଟା ହୁଏନି ପାଣି ବହୁତ ଦରକାର ଶୀତରେ ଅଧିକ ହୁଏ ଏ ଯେଉଁ ପାଳଙ୍ଗ ଆଉ ଧନିଆ ପତ୍ର ଏସବୁ ଶୀତ ଟାଇମ୍ରେ ବାଇଗଣ ଆଉ ଖରାଦିନିଆ ଖରାରେ ହେବ କଳମ ଶାଗ ଲେଉଟିଆ ଶାଗ ଖରାଦିନର ସେ ଶାଗଟା ଆମେ ଚାଷ କରିକି ଲଗାଇକି ଖାଇପାରିବା ଆଉ ଏଇ ଖରାରେ ଲେଉଟିଆଟା ହେବନି ନାହିଁ ଶୀତରେ ଲେଉଟିଆ ହେବନି ଖରା ଟିକେ ହେଲେ ଲେଉଟିଆ ହେବ କଳମ ଶାଗ ହେବ ଆମେ ତାକୁ ଖାଇପାରିବା ଆଉ ହେଲା ଏଇ କ'ଣ ବିଲାତି ବର୍ଷା ଶୀତ ଦିନରେ ବିଲାତିଟା ଖରାଦିନର ବିଲାତିଟା ଏତେ ଭଲ ହୁଏନି ହୁଏ ଯଦି ବେଶୀ ଦାମ୍ ଶୀତଦିନର ବେଶୀ ବିଲାତି ପରିବାଟା ଭେଣ୍ଡି ଭେଣ୍ଡି ଖରାରେ ବି ହୁଏ ମାନେ ଶୀତରଟା ଶୀତର ଶୀତରେ ଭେଣ୍ଡି ହୁଏନି ଖରାରେ ଭେଣ୍ଡି ହୁଏ ଶୀତ ପଡ଼ିଗଲେ ଖଟାଟା ଖରା ଭେଣ୍ଡିଟା ଭଲ ମାନେ ଗଛଟା ଉଠିବନି ଉପରକୁ